ହ୍ୟାଲୋ ହଁ ଆରେ ତମ ଏରିଆରେ ଲାଇନ୍ ଅଛି ଆରେ ଆମ ଏରିଆରେ ବି ଲାଇନ ସବୁବେଳେ କାଟୁଛି ପାଞ୍ଚ ମିନିଟ୍ ଆସୁଛି ଫେର୍ ଅଧଘଣ୍ଟା କାଟି ଦଉଛି ଫେର୍ ପାଞ୍ଚ ମିନିଟ୍ ଦଉଛି ଫେର୍ କାଟି ଦଉଛି ରାତି ସାରା ଶୋଇ ହଉନି କି ସେ ଖରାବେଳେ ବି ଶୋଇ ହଉନି ଏ ଗରମରେ ତ ସବୁବେଳେ ଏମିତି ତ ଲାଇନ କାଟୁଛି ଆଉ ସମସ୍ତଙ୍କର ଲାଇନ କାଟୁଛି ତ ଚାଲ କିଛିଟା କମ୍ପ୍ଲେନ କରିବା ଅଫିସରେ ଯାଇକି ଆଉ ସମସ୍ତେ ମିଶିକି ଜଣେ ଗଲେ ତ ହବନି ନା ସମସ୍ତେ ଲେଖିବା ଚାଲ କମ୍ପ୍ଲେନ୍ ଦେବା ଏଇଠି ଗୋଟେ କମ୍ପ୍ଲେନ ଦେଇଦବା ଆଉ ଗୋଟେ କଲେକ୍ଟର ଅଫିସରେ କମ୍ପ୍ଲେନ ଦବା ସବୁବେଳେ ଆମେ ତ ପଇସା ତ ବିଲ୍ କାଟିଲା ବଳକୁ ଠିକ ବିଲ୍ କାଟୁଛନ୍ତି ପଇସା ନଉଛନ୍ତି ଆଉ ଡେ ଟିକେ ଡେରି ହେଲେ ଆସିକି ଲାଇନ ସାଙ୍ଗେ ସାଙ୍ଗେ କାଟିଦଉଛନ୍ତି ତ ଆମେ ଖରା ମାସରେ ଆମେ ବିଲ୍ ପେମେଣ୍ଟ କରୁଛୁ କିନ୍ତୁ ଆମେ ଲାଇନ ଠିକ୍ସେ ଆମେ ପାଇପାରୁନୁ ତ ସେଥିପାଇଁ କମ୍ପ୍ଲେନ୍ ଦେଲେ ସିନା ହବ ଆଉ ଏମିତି ମୋର ଲାଇନ ନାହିଁ ସେ କହିବ ମୋର ଲାଇନ ନାହିଁ ଏମିତି କହିକିରି ଘରେ ବସିଦେଲେ ତ ହବନି ଚାଲ ମିଶିକି ଯିବା ଆଉ ସମସ୍ତେ କମ୍ପ୍ଲେନ୍ ଦେବା